ହଁ ଆଜ୍ଞା ମୋର ବାନ୍ତି ଫାନ୍ତି ହେଉଛି ସାଇଡ଼୍ ସିଟ୍ ଠି ହେଲେ ଦେଖନ୍ତୁ ହୁଁ ନାଇ ଆମେ ନହେଲେ ଯାଇପାରିବୁନୁ ନା ଆ ବାନ୍ତି ଫାନ୍ତି ହେଉଛି ହୁଁ ହୁଁ

ନାଇଁ କାହାକୁ ଟିକେ ସାଇଡ଼୍ କରିକି ଦେଇ ଦେଇଦେଲେ ଭଲ ହଅନ୍ତା